ଆଗରୁ ହେଲୋ ଆଗରୁ କହିଥାନ୍ତ ଆଗରୁ କହିଲନି ଆଉ ସିଟ୍ ଟଙ୍କା ନାହିଁ ହଁ ସିଏ ଯଦି ଆଗରୁ ସିଟ୍ ଆଗରୁ ହୋଇଯାଇଛି ଆଉ ଏଇନା ନାହିଁ ଖୋଲା ଖୋଲା ନାହିଁ ଯଦି ଟଙ୍କା ମିଳିବ ରାତି ସୁଦ୍ଧା କି ସିଟ୍ରେ ବସିବ ଏଇନା ଫାଙ୍କା ନାହିଁ

ସବୁ ରିଜେକ୍ସନ ହୋଇଯାଇଛି ଆଗରୁ ସବୁ ରିଜେକ୍ସନ ହୋଇଯାଇଛି ଆଉ ଫାଙ୍କା ନାହିଁ ଫାଙ୍କା ନାହିଁ ଯଦି ଫାଙ୍କା ହେବ ଆଗକୁ ହେବ ଆଗକୁ ହେବ ଆଉ ଯଦି ସେଥିରେ ହେବ ତା ଯିବ ଯିବ ଆଉ ଲୋକଙ୍କୁ ତ ନାଇଁ କରିହବନି କ'ଣ କରାଯିବ ଯାଇକି ଆଗରୁ ବୁକିଂ ହୋଇଯାଇଛି ଆଉ ଫାଙ୍କା ନାହିଁ ଆଗରୁ ଫାଙ୍କା ଆଉ ହେବନି ଆଡଜେଷ୍ଟଟା ହେବନି ତୁମେ ଆଗକୁ ଚାଲ ଆଗକୁ ଗଲେ ଆଗକୁ ଫାଙ୍କା ହେବ ଯିବ ଠିଆ ହୋଇକି ସେମିତି ଚାଲ ମଝିରେ ସ୍ଲିପର ଦେବୁ ଫାଙ୍କା ଟିକେ ରଖିବୁ ମଝିରେ ତୁମକୁ ଦେବୁ ତୁମେ ସେମତି ଠିଆ ହୋଇକି ଚାଲ ତ ଆଗରୁ ବୁକିଂ ହୋଇଯାଇଛି ଆଉ କ'ଣ କରାଯିବ ହଉ ଚାଲ ସେମତି ଠିଆ ହୋଇକି ଠିଆ ହେଇକି ଚାଲ ଆଗକୁ ତୁମକୁ ଯେମିତି ହେଲେ ସିଟ୍ ଫାଙ୍କା କରିକି ତୁମକୁ ବସେଇକି ନେବୁ ଆଉ ଇଏ ହଉ ରଖ ତାହଲେ